ଆମ ଦେଶ ହେଉଛି ଓଡ଼ି ଓଡ଼ିଶା ଆମେ ଓଡ଼ିଆ ଆମ ଓଡ଼ିଶା ଏକ ଏମିତି ରାଜ୍ୟ ଯେଉଁଠି ମହତ୍ୱପୂର୍ଣ୍ଣ କବି ମାନେ ଜନ୍ମ ହୋଇଛନ୍ତି ଯେମିତିକି ଗୋପବନ୍ଧୁ ଦାସ ମହାତ୍ମାଗାନ୍ଧୀ ଆ ଯେଉଁ ସୁଭଷ ଚନ୍ଦ୍ର ଆଦିକବି ସାରଳା ଦାସ ମଧୁସୂଦନ ଦାସ ବହୁତ ଆମର ଓଡ଼ିଆ ମାଟିର ଜନ୍ମଦତା ଓଡ଼ିଆ ମାଟିରୁ ଜନ୍ମ ହୋଇଯାଇଛନ୍ତି ଆଜିକାଲି ଆମରି ଓଡ଼ିଆ ଭାଇମାନେ ଆମ ଓଡ଼ିଆ ଭାଷାକୁ ପଛ କ ପଛଘୁଞ୍ଚା କରି ହିନ୍ଦୀ ଇଂଲିଶରେ ଏବେ ବହୁତ ପ୍ରକାର କଥାବାର୍ତ୍ତା ଚାଲିଛି ଆଉ ଆମ ମାତୃଭାଷା ଯିଏକି ଓଡ଼ିଆ ତାକୁ ପଛଘୁଞ୍ଚା ଦେଉଛନ୍ତି ଆଉ ଯଦି ଆମେ ମାନେ ଚାହିଁବା ତ ଆମ ନିଜ ସଂସ୍କୃତି ଆମ ନିଜ ଓଡ଼ିଆ ଭାଷା ନିଜ ଆମ ଆମ ଦେଶ ଓଡ଼ିଶା ତାକୁ ଆମେ ଆଗକୁ ନେଇପାରିବା ଏବଂ ଏବଂ ଯେଉଁ ଭାଇମାନେ ଆମର ଓଡ଼ିଆ ଭାଷାକୁ ଅବହେଳିତ କରି ଇଂଲିଶ ହିନ୍ଦୀ ବହୁତ ପ୍ରକାର ଭାଷା ଆମ ନିଜ ଭାଷା ଛାଡ଼ା ଅନ୍ୟ ଭାଷା ବ୍ୟବହାର କରୁଛନ୍ତି ତାଙ୍କୁ ଆମେ ଏ ବିଷୟରେ ମତାମତ କରିବା ଯେମିତିକି ଆମ ନିଜ ଦେଶର ନିଜ ଭାଷା ଆମେ ଆଗକୁ ନେଇପାରିବା ଏବଂ ଆମ ଓଡ଼ିଆ ସଂସ୍କୃତିର ମତାମତ ଦେବା